ହଁ ଭାଗିରଥି ରେଷ୍ଟୋରାଣ୍ଟ୍ରୁ କହୁଛ ମୁଇଁ ମୋର୍ ଫେଭ୍ରାଇଟ୍ ଜିନିଷ୍ ଅର୍ଡ଼ର୍ କର୍ବାର୍ ଅଛେ ଚିକେନ୍ ପକୋଡ଼ା ତା'ର୍ପରେ ଚାଓମି୍ନ ଆରୁ ଭାତ୍ ଡାଏଲ୍ ସିଙ୍ଗଡ଼ା ବିରିବରା ଇ'ଟା ମାନେ ସବୁ ଅର୍ଡ଼ର୍ କର୍ବାର୍ ଅଛେ ତା'ର୍ ସଙ୍ଗେ ଚଟ୍ନୀ ବି ଦେଇଥିବ ଚଟ୍ନୀ ତା'ର୍ପରେ ଇଟ୍ଲି ବି ଦେବ ସମ୍ବର୍ ବି ଦେବ ଆରୁ ତର୍କାରୀ ବି ଦେଇଥିବ ଇ'ଟା ସବୁ ମୋର୍ ପ୍ରିୟ ଖାଦ୍ୟ ମାନେ ଇ'ଟାସବୁ ପ୍ୟାକିଙ୍ଗ୍ କର୍ବ ଆର୍ ପଠେଇଦେବ